ହଁ ଇତିହାସ ର ଯୁଦ୍ଧର ଏକ ଅଂଶ ଭାବରେ ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ଆମେ ଜାଣିଛୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯେଉଁଥିପାଇଁ ଆଗରୁ ରାଜା ମାନେ ଅନ୍ୟ ଦେଶକୁ ଯୁଦ୍ଧ କରିବା ପାଇଁ ଯାଉଥିଲେ ସେହି ଜାଗାରେ ବି କେତେଜଣ ବହୁତ ସହିଦ ବି ହୋଇଯାଉଥିଲେ କିଛି ଜାଗାରେ ଯୁଦ୍ଧ କରିବା ପରେ ସେହି ରାଜ୍ୟର ଲୋକମାନଙ୍କୁ ରାଜ୍ୟର ସେହି ଦେଶ ଛାଡ଼ିକି ଯିବା ପାଇଁ ପଡ଼ୁଥିଲା ତ ସେମାନେ ବି ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯଉଁଥିପାଇଁ କି ରାଜା ମାନେ ବି ବହୁତ କଷ୍ଟ କରିକି ନିଜ ରାଜ୍ୟକୁ ନିଜ ପ୍ରଜାଙ୍କୁ ବଞ୍ଚେଇକି ଆସିଛନ୍ତି ଆଗକୁ ବି ବହୁତ ସେମାନେ ଯୁଦ୍ଧ କରିକି ନିଜ ଦେଶକୁ ବି ରକ୍ଷା କରିଛନ୍ତି ତ ସେମାନେ ବହୁତ ଆଗରୁ ଆସୁବିଧାର ସମ୍ମୁଖୀନ ହୋଇକି ନିଜ ଦେଶକୁ ରାଜ୍ୟକୁ ବଞ୍ଚେଇକି ରଖିଛନ୍ତି